ଏହି ଯେଉଁ ମୋବାଇଲ୍ ନେବି ଗୋଟେ ଏବେ କେତେ କ'ଣ ଅଛି ରେଟ୍

ସବୁ ତ ମୋତେ ଭିବୋଟା ଏବେ କେତେ ଅଛି ରେଟ୍

ଏକ୍ସଟ୍ରା ପଡ଼ିବ ହଁ ହଁ କିସ୍ତିରେ କାଇଁ ନେବି ଏତେ ଦୁଇହଜାର ଟଙ୍କା ଅଧିକ ତ ନାଇଁ କ୍ୟାସ୍ ଦେଇକି ନେଇଥାନ୍ତି ଯେ ଆଉ ଆଉ ଆଉ କ'ଣ ଭଲ ଅଛି ସେହି ଯାହା ହେଲେ ହଁ ସେହି କୋଡ଼ିଏ ଭିତରେ ହେଲା ଚଳିବ କେତେ ରାମ୍ର ହଁ ୱାନ୍ ପ୍ଲସ୍ ଟେନ୍ରେ କେତେ କ'ଣ ଅଛି ହଁ ସେମିତି କ'ଣ ଅଛି ଭଲ ଦରକାର ରେଟ୍

ହଁ ହଁ

ହଁ ହଉ ଆଉ ହଁ ହଉ ଆଜ୍ଞା